ମୁଁ ଥରେ କୃଷି ବିଷୟରେ ଗୋଟିଏ ବହି ପଢ଼ିଥିଲି ସେ ବହିଟିର ନାଁ ହେଲା ବେସିକ୍ ଅପ୍ ଅର୍ଗାନିକ୍ ଫାର୍ମ୍ ସେହି ପୁସ୍ତକରେ ମୁଁ ପଢ଼ିଲାପରେ ମୋତେ ଏତେ ଚାଷ ବାବଦରେ ଚିନ୍ତା ହେଲା ଯେ ପ୍ରକୃତରେ ଆମେ ଯେଉଁ ଆବର୍ଜନା ଗୁଡ଼ିକୁ ଏଣେତେଣେ ଫିଙ୍ଗି ଦେଉଛେ ବିଶେଷ କରିକି ପରିବା ଚୋପା ପତ୍ର ଆଉ କୁଟା କାଠି ଆବର୍ଜନା ବସ୍ତୁ ଯେଉଁ ଏଣେତେଣେ ଫିଙ୍ଗି ଦେଉଛେ ସେହି ବସ୍ତୁ ଗୁଡ଼ିକୁ ଆମେ ଏକତ୍ରିତ କରିକି କିଭଳି ତା' ସେଥିରୁ କମ୍ପୋଷ୍ଟ୍ ଖତ ତିଆରି କରିପାରିବା ଏବଂ ସେଗୁଡ଼ିକ ଚାଷଜମି ପାଇଁ ବହୁତ ଉନ୍ନତି ଉନ୍ନତମାନର ଗଛ ଏବଂ ସୁସ୍ଥ ସବଳ ହେଇ ତା'ର ଫଳ ଉତ୍ପାଦନ କରିପାରିବ ତାହା ମୁଁ ଆଶ୍ଚର୍ଯ୍ୟ ହେଇ ସେହି ପୁସ୍ତକ ପଢ଼ିବାଦ୍ଵାରା ମୋତେ ବିସ୍ମିତ ହେଇଥିଲି ତେଣୁ ସେହି ପୁସ୍ତକରୁ ମୁଁ ଚାଷ ବାବଦରେ କମ୍ପୋଷ୍ଟ୍ ଖତ ତିଆରି କରିବା ବାବଦରେ ବିଶେଷ କରିକି ସବୁ ଜାଣିପାରିଥିଲି ଏବଂ ତା'ପରେ ପରେ ମୁଁ ଉନ୍ନତିମୂଳକ କାମ ଚାଷ ବାବଦରେ ମୁଁ କରି ବହୁତ ଉପକୃତ ହୋଇପାରିଥିଲି ମୁଁ ଯେତେବଳେ ଛୋଟ ଥିଲି ପୁସ୍ତକ ପଢ଼ିବାକୁ ମୋତେ ବହୁତ ଆଗ୍ରହ ଲାଗୁଥିଲା ମୁଁ ପ୍ରତ୍ୟେକ ଦିନ ହାଇସ୍କୁଲ୍ ସମୟରେ ଲାଇବ୍ରେରିକୁ ଯାଇ ପ୍ରତ୍ୟେକ ଦିନ ମୁଁ ସନ୍ଧ୍ୟାବେଳେ କିଛି ଚାଷ ବାବଦରେ କିଛି ପୁସ୍ତକ ପଢ଼ୁଥିଲି ଏବଂ ଏହି ପୁସ୍ତକଟି ଯେଉଁ ମୁଁ ପଢ଼ିଲାପରେ ବେସିକ୍ ଅପ୍ ଅର୍ଗାନିକ୍ ଫାର୍ମ ସେ ପୁସ୍ତକରେ କମ୍ପୋଷ୍ଟ୍ ଖତ ତିଆରି କରିବା ଏବଂ ଆବର୍ଜନା ବସ୍ତୁଗୁଡ଼ିକୁ କିଭଳି ଆମେ ଖତରେ ପରିଣତ କରିପାରିବା ସେ ବାବଦରେ ମୁଁ ପଢ଼ି ଏବଂ ସାରିଲାପରେ ଚାଷରେ ବହୁତ ଉନ୍ନତି କରିପାରିଛି ଏବଂ ଆଜି ତା'ର ମୋର ଅଭିଜ୍ଞତା ବଳରେ ମୁଁ ସମସ୍ତଙ୍କୁ ଏ ବାବଦରେ ଉପଦେଶ ବି କିଛି ଚାଷ ବାବଦରେ ଦେଇପାରୁଛି